ଆମେ ପଢ଼ିଥିବା ଧାର୍ମିକ ପୁସ୍ତକର ଶ୍ଳୋକ ହେଉଛି ତ୍ୱମେବ ମାତା ଚ ପିତା ତ୍ୱମେବ ତ୍ୱମେବ ବନ୍ଧୁଶ୍ଚ ତ୍ୱମେବ ସଖା ତ୍ୱମେବ ତ୍ୱମେବ ବିଦ୍ୟା ଦ୍ରବିଣଂ ତ୍ୱମେବ ତ୍ୱମେବ ସର୍ବ ମମ ଦେବ ଦେବ ମାନେ ଠାକୁର ହଉଛି ତୁମ ସେ ସବୁକିଛି ସେ ମାତାପିତା ବନ୍ଧୁ ସଖା ସେ ହିଁ ସବୁ ସେ ହଉଛି ସର୍ବଜ୍ଞ ଭଗବାନ ହଉଛନ୍ତି ପ୍ରଥମେ ମାନେ ଇଷ୍ଟ ଈଶ୍ୱର ହଉଛନ୍ତି ସୃଷ୍ଟି କର୍ତ୍ତା ଆଉ ଦୁନିଆକୁ ସେ ରକ୍ଷା କରିଛନ୍ତି ସକଳ ଶକ୍ତିର ଆଧାର ସିଏ ତାଙ୍କୁ ପୂଜା କରିବାଟା ହିଁ ନିତ୍ୟାନ୍ତ ଆବଶ୍ୟକ ସେ ଆମକୁ ଦୁନିଆକୁ ଆଣିଛନ୍ତି ସେ ତାଙ୍କ ପାଦତଳେ ଆମେ ଶରଣ ପଶିବା କଥା ସବୁବେଳେ ମନେ ରଖିବା କଥା ହଉଛି ପ୍ରଥମ ହଉଛି ଈଶ୍ୱର ତାପରେ ହଉଛି ନିଜ ବାପା ମାଆ ନିଜ ବାପା ମାଆ ବି ସବୁକିଛି ସେ ହଉଛି ଚଳନ୍ତି ଦେବତା ଆଉ ଈଶ୍ୱର ହଉଛି ମାନେ ଠାକୁରଙ୍କୁ ଭକ୍ତି କରିବା ହିଁ ନିହାତି ଆବଶ୍ୟକ ଆ ସେ ଆସୁ ସବୁ ଅସୁବିଧାରୁ ଅସୁବିଧା ଦୂର କରିବେ ଖୁସି ଭରିଦେବେ କର୍ମକରି ଚାଲିବା ସେ ଫଳରେ ଆଶା ରଖିବାନି ସେ ସବୁବେଳେ ଫଳ ଦେବେ ଭଗବାନଙ୍କୁ ସବୁବେଳେ ପ୍ରାର୍ଥନା କରିବା କଥା ଏଇ ସମସ୍ତଙ୍କୁ ସୁଖ ଶାନ୍ତିରେ ରଖିବା ପାଇଁ ଆଉ ସମସ୍ତେ ଖୁସିରେ ରୁହନ୍ତୁ ଏ ବିଶ୍ୱ ଆଉ ପୃଥିବୀରେ ସଂସାରରେ ସମସ୍ତେ ସୁଖ ଶାନ୍ତିରେ ରହିଲେ ସମସ୍ତଙ୍କୁ ଭଲ ଲାଗିବ ଠାକୁର ସମସ୍ତଙ୍କର ମଙ୍ଗଳ କରିବେ ଠାକୁରଙ୍କୁ ସବୁବେଳେ ପ୍ରାର୍ଥନା କରିବାଟା ନିହାତି ଆବଶ୍ୟକ